ହ୍ୟାଲୋ ମା' ମଙ୍ଗଳା ଟ୍ରାଭେଲ୍ସ କହୁଛନ୍ତି ମୁଁ ନିରୂପମା ବେହେରା ଯାଜପୁରରୁ କହୁଥିଲି ଆପଣଙ୍କ ଗାଡ଼ି ଯେଉଁ ଏଜେନ୍ସିରୁ ଆପଣଙ୍କ ନେଇଥିଲୁ ଗାଡ଼ିଟି ଭଡ଼ାଟା ଭଡ଼ାରେ ନେଇଥିଲୁ ପୁରୀ ଯିବା ପାଇଁ ଆଉ କ'ଣ ଗାଡ଼ିରେ ତ ଆମେ ସିଧା ସଳଖ ଆପଣ ଯେତିକି ଟଙ୍କା କହିଲେ ଆମେ ସେତିକି ଟଙ୍କା ଡିପୋଜିଟ କଲୁ ପୁଣି ଆପଣଙ୍କ ଡ୍ରାଇଭର ରାସ୍ତାରେ ଗାଡ଼ି ଅଟକାଇ ପଇସା ମାଗୁଛି ଇଏ କ'ଣ ଆମେ ଆଉ କେତେଥର ଟଙ୍କା ଦେବୁକି ଆପଣ ତ ସିଧା କହିଥିଲେ ଯେତିକି ଟଙ୍କା ଦେବା ପାଇଁ ଆମେ ସେତିକି ଟଙ୍କା ଦେଲୁ ଆପଣ ଡ୍ରାଇଭରକୁ ମନା କରନ୍ତୁ ଆଉ ବାରମ୍ବାର ଆମକୁ ପଇସା ନମାଗୁ ସେଥିପାଇଁ ମୁଁ ଆପଣଙ୍କୁ ଜଣାଇ ଦେଲି ଆଉ ଅଧିକ ଟଙ୍କା ଜମାରୁ ଦେଇପାରିବୁନାହିଁ